ହ୍ୟାଲୋ ଆପଣ ଏମ୍ବୋଜାର ଓନର କହୁଥିଲେ ଆଜ୍ଞା ଏଇ ଦୁଇ ଦିନ ତଳେ ଆପଣଙ୍କ ଆମେ ତ ଡେଲି କଷ୍ଟମର ଆଉ ଏଇ ଦୁଇ ଦିନ ହେଲା ଗୋଟେ ଟି ସାର୍ଟଟି ଆପଣଙ୍କ ସୋରୁମରୁ ଆଣିଥିଲି ଯେ କ'ଣ କଲର ଫେଡ଼ ହେଇଗଲା ନଷ୍ଟ ହେଇଗଲା ଆପଣଙ୍କ ଉପରେ ଟିକେ ଭରଷା ଥିଲା ଚିହ୍ନାପରିଚୟ ଲୋକ ଟିକେ ଡେଲି କଷ୍ଟମର ଆପଣ ସୋରୁମ୍ ରେଟ୍ ବି ଭଲ ଆରେ ଇଏ କ'ଣ ଦୁଇ ଦିନ ହେଲା ଏବେ ଗୋଟେ ଟିସାର୍ଟ ଆଣିଥିଲି ନଷ୍ଟ ହେଇଗଲା ସେ ହ ଏମିତି ହେଲେ କେମିତି କ'ଣ ରାହାମା ବଜାର ଭିତରେ ତିର୍ତୋଲଠାରୁ ଆରମ୍ଭ କରି ଯେତେ ସୋରୁମ୍ ଅଛି ଆପଣଙ୍କ ସୋରୁମ୍ଟା ଭଲ ବୋଲି ଆମେ ଯାଇଥିଲୁ ଆଉ ଆପଣଙ୍କ ଜିନିଷ ଯଦି ଖରାପ ହବ ଆମେ ଆଉ କାହାକୁ ବିଶ୍ୱାସ କରିବୁ ନାଇଁ ନାଇଁ ଆପଣ ସେଇଟା ଦେଖିବେ ନା ଆଉ ଆପଣ ବ୍ୟବସାୟ କରୁଛନ୍ତି ଆଉ କଷ୍ଟମର ମାନେ କେମିତି ଖୁସି ହେବେ ତାଙ୍କୁ କେମିତିକା ଡ୍ରେସ୍ କେମିତିକା କ୍ଵାଲିଟି ଏଇଟା ଆପଣ ସବୁ ମ୍ୟାନେଜ୍ କରିବେ ନା ନାହିଁ ଆଉ ଆଜ୍ଞା ଏଇ ପୂଜା ବେଳେ ଆପଣଙ୍କ ସୋରୁମ୍ ଆମେ ଯାଇଥିଲୁ ମୁଁ ତ ସେମିତି କହିବାକୁ ଗଲେ ଆପଣ ଦୋକାନ ସୋରୁମ୍ ଆମେ ଡେଲି କଷ୍ଟମର କହିବାକୁ ଗଲେ ସବୁଦିନେ ଆପଣଙ୍କ ସୋରୁମ୍ରୁ ଆମେ ଭଲ ଜିନିଷ ହେଲେ ଆମେ ଆପଣଙ୍କ ସୋରୁମ୍ରୁ ଆଣୁ

ଆଉ ଏଇ ପୁମା କମ୍ପାନୀର ଆଣିଥିଲି ଆପଣ ଡୁପ୍ଲିକେଟ୍ ମାଲ୍ ପଡ଼ିଥିଲା କି କ'ଣ ଡୁପ୍ଲିକେଟ୍ ମାଲ୍ ଦେଲେ ଆଉ କେମିତି କ'ଣ କଷ୍ଟମର ଆଉ ଆଉ ଦ୍ଵିତୀୟ ବାର ଆପଣଙ୍କ ସୋରୁମ୍କୁ କ'ଣ ଯିବେ ସେଇଭଳିଆ ଆପଣ ଟିକେ ଦେଖିବେ କଷ୍ଟମର କେମିତି କଷ୍ଟମରକୁ ପସନ୍ଦ ଆସିବ କେମିତି କଷ୍ଟମର ଖୁସି ହେବେ ସେଇ ହସାବରେ ସେ ଆପଣ ଏମିତି ରେଟ୍ ନଉଛନ୍ତି ଯେମିତି ସେମିତି କ୍ଵାଲିଟି ଜିନିଷ ଦିଅନ୍ତେ ଆଉ ଏମିତି ଯଦି ଜିନିଷ ଖରାପ ହବ ଆଉ କଷ୍ଟମର କ'ଣ ଭାବିବେ ଆଉ ଭାବିବେ ଆପଣ ଖରାପ କ୍ୱାଲିଟି ଗଞ୍ଜି ଆଣିଲେ ଆଉ ଆଉ ସେ ସୋରୁମ୍ ଯିବାନି ଆଜ୍ଞା ଏତେ ପଇସା ଦେଇ ଆମେ ଖର୍ଚ୍ଚ କରି ଯାଉଛୁ ଆପଣ ତ ଭଲ କ୍ୱାଲିଟି ଡୁପ୍ଲିକେଟ୍ ଦେବେ ଆଉ ଆପଣଙ୍କ ଉପରେ ବିଶ୍ୱାସ କ'ଣ ଆସିବ ଆପଣଙ୍କ ସୋରୁମ୍ ଉପରେ କ'ଣ ଆମେ କିଣିବୁ କହୁନାହାନ୍ତି ଏତେ ଘର ପାଖରେ ଦୋକାନ ଘର ପାଖରେ ତିର୍ତୋଲ ଫିର୍ତୋଲ ଏତେ ସୋରୁମ୍ ଥାଇକି ଆପଣ ସୋରୁମ୍ କ'ଣ ପାଇଁ ଗଲୁ ଆପଣଟା ଭଲ ସୋରୁୁମ୍ ବୋଲି ଆପଣ ଜାଣିଛନ୍ତି ଆମେ ଜାଣିଛୁ ଆପଣଙ୍କ ସୋରୁୁମ୍ରେ ଭଲ ଭଲ ଜିନିଷ ରୁହେ ଆପଣ ଯେମିତି ଏମିତି ଖରାପ ଭଲ କ୍ୱାଲିଟି ଜିନିଷ ଡୁପ୍ଲିକେଟରେ ଦେବେ ଆଉ କଷ୍ଟମର କ'ଣ ଭାବିବେ ଆଜ୍ଞା ଆପଣ ଯଦି ସେଇଟା ଠିକ୍ ଯେ ହ ଆଉ ଆମେ ଆମେ ତ ଡେଲି କଷ୍ଟମର ହେଇକି ଆମେ ଭଲ କ୍ୱାଲିଟି ନ ପାଇକି ଯଦି ଇଏ ହବୁ ଆଉ ଆଉ ଆଉ ସେକେଣ୍ଡ ଟାଇମ୍ ଆଉ ଆମେ ଯିବାକୁ ଆଉ ଇଚ୍ଛା ହବନି ଆଉ କ'ଣ ଅଲଗା ଦୋକାନ କେଉଁଠି ଆମେ ଦେଖିବୁ ଆଉ କ'ଣ ନାଇଁ ନାଇଁ ଆପଣ ଖରାପ ଜିନିଷ ପଡ଼ିଲା ବୋଲି ଆମେ ମନଟା ଭାଙ୍ଗିଗଲା ଏ ବାବୁଙ୍କ ସୋରୁମ୍ ଖରାପ ଜିନିଷ ଦେଲେ ଆଉ କ'ଣ ଆମେ ଆପଣଙ୍କ ସୋରୁମ୍ ଯିବୁ ନା ଆଉ କ'ଣ କରିବୁ କହୁନାହାଁନ୍ତି ଏତେ ପଇସା ଖର୍ଚ୍ଚ କର ଯଦି ଆମେ ଆପଣ ଯ ସୋରୁମ୍ ଡୁପ୍ଲିକେଟ୍ ଜିନିଷ ପାଇବୁ ଆଉ କ'ଣ କହିବୁ ଆପଣ କହୁନାହାନ୍ତି ଆପଣ ଟିକେ ନିଜେ ଚିନ୍ତା କରନ୍ତୁ ନିଜେ ଗୋଟେ ଚିନ୍ତା କରନ୍ତୁ ଆପଣ କଷ୍ଟମରକୁ କେମିତି କେଉଁ ପ୍ରକାରର କେମିତି କଷ୍ଟଲିର ଯେମିତି କଷ୍ଟମର ଖୁସି ହେବେ ଆଜ୍ଞା କଷ୍ଟମର ଖୁସି ଏବେ କଷ୍ଟମରକୁ ପସନ୍ଦ ଆସିଲା ଭଳିଆ ଜିନିଷ ରଖିବେ କଷ୍ଟମର୍କୁ ଯଦି ମାନେ ବ୍ରାଣ୍ଡେଡ଼୍ କମ୍ପାନୀ କରି ଡୁପ୍ଲିକେଟ୍ ଜିନିଷ ଦେବେ କ'ଣ ଆପଣଙ୍କ ଉପରେ ଭରସା ଆସିବ ଆଉ କ'ଣ ଆପଣ ଆମେ ଆପଣଙ୍କ ସୋରୁମ୍ରୁ ଆମେ ଯିବୁ ଆଉ ଆପଣଙ୍କ ସୋରୁମ୍ ଯିବାର ନାହିଁ ଆମେ ଦେଖିବୁ ଅଲଗା କେଉଁଠୁ କିଣିବୁ ଆଉ ଥରେ ବିଶ୍ୱାସ ଭାଙ୍ଗିଗଲା ଆଉ ଆଉ ଦ୍ଵିତୀୟବାର ଇଚ୍ଛା ହବ କହୁନାହାନ୍ତି ଯାହା କରିବେ ଆଉ କ'ଣ କରିବା ଏତେ ପଇସା ଦେଇ ଯଦି ଆମେ ଭଲ ଜିନିଷ ନପାଇବୁ ଆଉ କ'ଣ ଫାଇଦା

ନାଇଁ ନାଇଁ ଥରେ ଆମେ ତ ଡେଲି ଯାହା ହେଲେ ବି ଆମେ ପୂଜାପର୍ବରେ ବାହାଘର ସାହାଗରରେ ଆମେ ଜାଣିଛୁ ଆମ ଆପଣଙ୍କ ସୋରୁମରେ ଭଲ ଜିନିଷ ମିଳେ ଆମେ ବାହାଘର ସାହାଗରରେ ପୂଜା ପର୍ବ ଗୋଟେ ଯାହା କିଛି ପର୍ବପର୍ବାଣିରେ ଆମେ ଆପଣଙ୍କ ଦୋକାନକୁ ଯାଉ ଆପଣ ଏମିତିକା ଡୁପ୍ଲିକେଟ୍ ଜିନଷ ଦେଲେ ଆମେ ଆଉ କ'ଣ ପାଇଁ ଯିବୁ ଅଲଗା ଦୋକାନ ଦେଖିବୁ ଆଉ କ'ଣ ଆଜ୍ଞା ଛାଡ଼ନ୍ତୁ ସେ କଥା ଯାହା ହେଲା ହେଲା ଆଉ ହଉ ରହୁଛି ଆଜ୍ଞା ଆଉ